ହଁ ମୋର ପିଲାଦିନର କିଛି କଥା ମୋର ମନେ ଅଛି ବହୁତ ସ୍ମୃତି ଭାବରେ ମୁଁ ମଧ୍ୟ ତାକୁ ସାଇତିକି ରଖିଛି କାରଣ ମୁଁ ଯେତେବେଳେ ସ୍କୁଲରେ ପାଠ ପଢ଼ୁଥିଲି ସେତେବେଳେ ମୋର ବହୁତ ସାଙ୍ଗ ଥିଲେ ଯେଉଁମାନେ କି ମୋ ଗାଁ ପାଖପାଖ ଏରିଆରୁ ସେମାନେ ସାଙ୍ଗ ଥିଲେ ଆଉ ସେମାନେ ମୋତେ ବହୁତ ଭଲ ପାଆନ୍ତି ଆଉ ସେମାନଙ୍କ ସହିତ ମଜା ମାନେ ଯେମିତି ହେଉ ଖେଳ ବିଭିନ୍ନ ପ୍ରକାର ଖେଳ ମଧ୍ୟ ଆମେ ଖେଳିଥାଉ ଆଉ ସେଥିରେ ମୋତେ ସମସ୍ତେ ମଧ୍ୟ ମାନେ ଭଲ ପାଇବା ଦେଇଥାନ୍ତି ଓ ବହୁତ ସହଯୋଗ ମଧ୍ୟ ସେମାନେ କରିଥାନ୍ତି ଆଉ ସେଇଦିନଟାକୁ ମୁଁ ଆଜି ପର୍ଯ୍ୟନ୍ତ କେବେ ବି ଭୁଲିପାରୁନି କାହିଁକିନା ସେତେବେଳେ ଯେଉଁ ଭଲ ପାଇବା ଥିଲା ଆଜିର ସାଙ୍ଗ ସେଇ ସେତେବେଳେର ସାଙ୍ଗର ଯେଉଁ ମହତ୍ୱ ଥିଲା ଆଜିର ସାଙ୍ଗ ଭିତରେ କିଛି ମହତ୍ୱ ନାହିଁ ଆଜିର ସାଙ୍ଗ ସ୍ୱାର୍ଥ ଦେଖୁଛନ୍ତି ସେଥିରେ ମଧ୍ୟ ଯେଉଁ ସାଙ୍ଗମାନେ ଥିଲେ ସେମାନେ ସ୍ୱାର୍ଥ ଦେଖୁନଥିଲେ ବିନା ସ୍ୱାର୍ଥରେ ଆମେ ସାଙ୍ଗ ହେଉଥିଲୁ ଯିଏ ଯେଉଁଠି କହୁଥିଲା ଡାକିଦେଉଥିଲା ସବୁ କଥା ସମସ୍ତେ ଶୁଣୁଥିଲେ କିନ୍ତୁ ଆଜିର ଦିନରେ ସେମିତିକା ସାଙ୍ଗ ଆଉ ନାହାନ୍ତି ଆଉ ସେସବୁ ସାଙ୍ଗ ଯେତେବେଳେ ବଡ଼ ବଡ଼ ହୋଇକି ସେମାନେ ଯେତେବେଳେ ଅଲଗା ଇଏକୁ ପଳାଇଲେଣି ଆଉ ସେମିତିକା ସାଙ୍ଗ ଆମେ ମୁଁ ପାଇପାରୁନାହିଁ ଯେଉଁଥିରେକି ମୋତେ ବହୁତ ଲାଗୁଛି ମଝିରେ ମଝିରେ ବସିଲେ ମଧ୍ୟ ମୁଁ ସେ କଥା ଚିନ୍ତା କରିଥାଏ ସେଥିପାଇଁ ମୁଁ ଏଇ ପିଲାଦିନର ଏଇଯେଉଁ କାହାଣୀକୁ ମୁଁ ଭୁଲିପାରୁନାହିଁ